ବର୍ତ୍ତମାନ ଅବଶ୍ୟ ମୋବାଇଲ୍ ଯୁଗରେ କ୍ୟାମେରାର ଗୁରୁତ୍ୱ ଟିକିଏ କମିଯାଇଛି ତଥାପି ମୋ ପାଖରେ ଗୋଟେ ସୋନୀ କମ୍ପାନୀର କ୍ୟାମେରା ରହିଛି ଏହି କ୍ୟାମେରାଟି ମୋତେ ବହୁତ ସାହାଯ୍ୟ କରୁଛି କାରଣ କ୍ୟାମେରାରେ ମୁଁ ସାଧାରଣତଃ ଯେଉଁ ସାମାଜିକ ସ୍ତରରେ ଯେଉଁ କାମ କରେ ବିଭିନ୍ନପ୍ରକାର ପ୍ରଶିକ୍ଷଣ ଦିଏ ସେତିକିବେଳେ କ୍ୟାମେରାଟି ମୋତେ ବହୁତ ସାହାଯ୍ୟ କରେ ମୁଁ ଯେତେବେଳେ କେତେଗୁଡ଼ିଏ କାର୍ଯ୍ୟକ୍ରମ ହୁଏ ସାମାଜିକ ସ୍ତରରେ ଯଥା ମିଟିଂ ହୁଏ ଲୋକମାନଙ୍କ ଭିତରେ ଗୋଟେ ଗ୍ୟାଦରିଂ କରାଯାଇ ଗୋଟେ ଆଲୋଚନା କରାଯାଏ ବହୁତ ସ୍ତରରେ ଆମର ବିଭିନ୍ନପ୍ରକାରର ପ୍ରୋଗ୍ରାମ୍ ହୁଏ ସ୍କୁଲ୍ରେ ପ୍ରୋଗ୍ରାମ୍ ହୁଏ ମେଡ଼ିକାଲ୍ରେ ପ୍ରୋଗ୍ରାମ୍ ହୁଏ ଆଉ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟକ୍ରମ ହୁଏ ବିଭିନ୍ନ ପ୍ରଶିକ୍ଷଣ ସେତେବେଳେ କ୍ୟାମେରାଟି ମୋତେ ବହୁତ ସାହାଯ୍ୟ କରିଛି ଆଉ ସେହି ପ୍ରକାରର ଫୋଟୋ ଯେତେବେଳେ ଉଠାଏ ମୁଁ ଟିକିଏ ବହୁତ ଧ୍ୟାନର ଦେଇ ଫୋଟୋ ଉଠାଏ କାରଣ ସେହି ଯେଉଁ କ୍ୟାମେରାରେ ଯେଉଁ ଫୋଟୋଗୁଡ଼ା ରହିଛି ସେହିଗୁଡ଼ା ବର୍ତ୍ତମାନ ମୁଁ ଦେଖିଲେ ଭାରି ଖୁସି ଲାଗେ ତେଣୁ ମୁଁ ଯେତେ କ୍ୟାମେରାରେ ଫୋଟୋ ଉଠାଏ ସେହି ଯେଉଁ ଫୋଟୋ ଉଠେଇବାର ଶୈଳୀ ମଧ୍ୟ୍ୟ ସେଥିରେ ନିହାତି ରହିବା ଆବଶ୍ୟକ ନହେଲେ କ୍ୟାମେରାରେ ଫୋଟୋ ଭଲ ଆସିବନି ତେଣୁ କ୍ୟାମେରାରେ ଫୋଟୋ ସବୁଦିନ ପାଇଁ ରୁହେ ତାକୁ ଯଦି ଆମେ କମ୍ପୁଟର୍ରେ ରଖିଦେଉ ସେ ଆହୁରି ଅଧିକ ଦିନ ରହିଥାଏ